ଟେକ୍ନୋଲୋଜି ଏବଂ ଇଣ୍ଟରନେଟ ବୃଦ୍ଧି ସହିତ ଓଡ଼ିଆ ଭାଷାର ବ୍ୟବହାର କମିଯାଇଛି ଯାହା ଯଦି ଆମେ କୌଣସି ଜିନିଷର ସର୍ଚ୍ଚ ସର୍ଚ୍ଚ କରିବାକୁ ଗଲେ ଗୁଗୁଲରେ ଇଂଲିଶ କିମ୍ବା ହିନ୍ଦୀର ବ୍ୟବହାର କରୁଛୁ ଓଡ଼ିଆ ଭାଷାର ବ୍ୟବହାର ହ ନାହିଁ ସେଥିପ୍ରତି ସଚେତନ ରହିବା କଥା ଆଉ ସମ ନିଜେ ସଚେତନ ହୋଇ ଅନ୍ୟକୁ ବି ସଚେତନ କରେଇବା କଥା ଓଡ଼ିଆ ଭାଷା ଓଡ଼ିଆ ଭାଷାରେ କୌଣସି ବୃଦ୍ଧି ହଉନାହି ହଉନାହିଁ ବୃଦ୍ଧି ହେବା ପରିବର୍ତ୍ତେ ଇଣ୍ଟରନେଟ ଓ ଟେକ୍ନୋଲୋଜି କାରଣରୁ ତାହା ତାର ବ୍ୟବହାର ହ୍ରାସ ପାଉଛି କୌଣସି ଭାଷାସ୍ର ଭାଷାାବୃଦ୍ଧି ଓଡ଼ିଆ ଓଡ଼ିଆ ଭାଷାାବୃଦ୍ଧି ଲାଗି ମୋବାଇଲରେ ସର୍ଚ୍ଚ କରୁଥିବା କୌଣସି କାର୍ଯ୍ୟ କରିବାକୁ ହେଲେ ଓଡ଼ିଆ ଭାଷାର ବ୍ୟବହାର କରିବା ଦ୍ୱାରା ଓଡ଼ିଆ ଭାଷାର ଡେଭଲପମେଣ୍ଟ ହେବ କିନ୍ତୁ ତାହା ମୋବାଇଲରେ ଏଲାଉ ନାଇଁନ ଜଣି କୌଣସି ଜିନିଷ ଓଡ଼ିଆରେ ସର୍ଚ୍ଚ କରାଯାଉଛି ତାହା ସହଜରେ ମିଲୁ ନାହିଁ ତାକୁ ଇଂଲିଶରେ କିମ୍ବା ହିନ୍ଦୀରେ ସର୍ଚ୍ଚ କରିବାକୁ ପଡ଼ୁଛି